ବ୍ରହ୍ମାଣ୍ଡଟା କେତେ ବଡ଼ କେହି କଳନା କରିପାରିବେ ନାହିଁ ବୋଧହୁଏ ବୈଜ୍ଞାନିକମାନେ ବି ନୁହେଁ ସେ ବିଶ୍ୱବ୍ରହ୍ମାଣ୍ଡ ଭିତରେ ଆମର ପୃଥିବୀରେ ଯେମିତି ଜୀବନ ଅଛି ସେ ବିଶ୍ୱବ୍ରହ୍ମାଣ୍ଡ ଭିତରେ ଆଉ କେଉଁଠି ନିହାତି କେଉଁ ଗ୍ରହ ଭିତରେ ଜୀବନର ସତ୍ତା ନିହାତି ଥିବ ବୈଜ୍ଞାନିକମାନେ ତା'ର ଅନ୍ୱେଷଣରେ ବର୍ତ୍ତମାନ ସୁଦ୍ଧା ଲାଗିଛନ୍ତି ମୁଁ ଭାବୁଛି ଯଦି ବିଶ୍ୱବ୍ରହ୍ମାଣ୍ଡରେ ପୃଥିବୀରେ ଜୀବନ ଅଛି ତା'ହେଲେ ବିଶ୍ୱବ୍ରହ୍ମାଣ୍ଡରେ ଆଉ ଏମିତି କେତୋଟି ଗ୍ରହ ଥିବ ସେମାନଙ୍କର ପାଖରେ ନିଶ୍ଚିତ ଜୀବନ ଅଛି ବେଳେ ବେଳେ କୁହାଯାଏ ପେପରରେ ଟିଭିରେ ନ୍ୟୁଜ୍ରେ ଜଣାଯାଏ ଯେ ଏଲିୟନ୍ମାନେ ଆସନ୍ତି ପୃଥିବୀକୁ ଆଉ ସେମାନେ କିଛି କ୍ଷଣ ପରେ ପୁଣି ପୃଥିବୀରୁ ଉଭାନ୍ ହୋଇଯାଆନ୍ତି ବହୁତ ଲୋକ ଦେଖିଥିବାର ଦାବା ମଧ୍ୟ କରନ୍ତି ତେଣୁ ବିଶ୍ୱବ୍ରହ୍ମାଣ୍ଡରେ କେଉଁଠି ନା କେଉଁଠି ଗ୍ରହମାନଙ୍କ ଭିତରେ ନିଶ୍ଚିତ ଜୀବନର ସତ୍ତା ଥିବ